ନା ମୁଁ କୋଲକତା ଯିବାର ଥିଲା ତ ଷ୍ଟେଜ୍କୁ ମୁଁ ଯାଇପାରୁ ନାହିଁ ତ ନେକ୍ସଟ୍ ଟ୍ରେନ୍ କେତେ ଟାଇମ୍ ରେ ଅଛି ଓକେ ମ୍ୟାମ୍ ତ ନେକ୍ସଟ୍ ଟ୍ରେନ୍ କେତେବେଲ୍ କେ ଆସିବ

ତ ଆଉ କୋଉ ଟ୍ରେନ୍ ଯାଉଛି ତ କୋଉ ଟ୍ରେନ୍ ତ କେତେ ଟାଇମ୍ ରେ ସେଟା ଛାଡ଼ିବ

ହଁ ମ୍ୟାମ୍ ଟିକେ ଜଲ୍ଦି କରିବେ କୋଲକତା ଯିବାର ଥିଲା ତ ହଁ ମ୍ୟାମ୍

ଟିକିଏ ଜଲ୍ଦି କରିବେ କେତେ ଟାଇମ୍ ରେ ଯାଉଛି

ୟେସ୍ ମ୍ୟାମ୍ ସେଟା କେତେବେଳେ ଛାଡ଼ିବ ଟ୍ରେନ୍ ସେଇଥିରେ ମୁଁ ଯିବାକୁ ଚାହୁଁଛି ବାରଟାରେ ହୁଁ

ୟେସ୍ ମ୍ୟାମ୍ ୟେସ୍ ମ୍ୟାମ୍

ହଁ ମ୍ୟାମ୍ ହଁ ମ୍ୟାମ୍ ୟେସ୍ ମ୍ୟାମ୍ ୟେସ୍ ମ୍ୟାମ୍

ୟେସ୍ ମ୍ୟାମ୍

ଜଲ୍ଦି ଟିକେ ଟ୍ରାଏ କରିବେ ମୁଁ ଯିବାପାଇଁ ତ ଲେଟ୍ ହେଉଛି ନା କୋଲକତା ୟେସ୍ ମ୍ୟାମ୍ ହଁ ବୁଝିଲି